ହଁ ଭାଇ କୁହ ଭାଇ ମୋ ଦୁକାନରେ ବହୁତ ପ୍ରକାରର ଜୁତା ଅଛି ବହୁତ ଭେରାଇଟି ଭେରାଇଟି ଜୁତା ଆଗେରେ ଦେଖ ତୁମକୁ ଭଲ ଲାଗିଲେ ଲବ ନହେନେ ଦେଖିବା ଆଉ କ'ଣ ଏସବୁ ଭଲ ଲାଗୁନି କି ନା ଏସବୁ ପସନ୍ଦ ହଉନି ହଉ ଠିକ୍ଅଛି କ'ଣ କହିଲ ତୁମକୁ ଥଣ୍ଡା କ'ଣ ହେଇଛି ଜ୍ୟୋତି ଭାଇ ତମେ ଯେମିତି ଜୁତା ଖୋଜୁଛ ଦୁକାନରେ ତ ନାହିଁ ତାକୁ ବାହାରୁ ମଗେଇବା ପାଇଁ ପଡ଼ିବ ଭାଇ ତ ଟିକେ କିଛି ଦିନ ଦୁଇ ତିନ ଦିନ ଲେଟ୍ ହବ ତ କ'ଣ କୁହ ତମେ କହିଲେ ମଗେଇବି ନହଲେ ନାହିଁ ଆଉ ହଁ ସେମିତି ଜୁତା ତ କେହି ଲଉନାଇନା ସେଇଥିପାଇଁ ମୁଁ ଆଣୁନି ସେ ସବୁ ମାଲ ତମେ କହିଲେ ମୁଁ ମଗେଇବି ଭାଇ ଦୁଇଦିନ ଟାଇମ୍ ଲାଗିବ ଭାଇ କ ଇଏ ପୁରୀରୁ ମାଲ ଆସିବ ମାନେ ସେଇଟୁ ଦୁଇଦିନ ଟାଇମ୍ ଲାଗିବ ଭାଇ ଆଉ କିଛି ଏଡ଼ଭାନ୍ସ ଦବା ପାଇଁ ପଡ଼ିବ ତମୁକୁ ନହେଲେ ସେମିତି ମୁଁ ମାଲ ଆଣିକି ରଖିବି ତମେ ଆସିବନି ତ ଏଡ଼ଭାନ୍ସ ଦବାପାଇଁ ପଡ଼ିବ କିଛି ନା ଏଇ ଜୁତା ତଥାପି ପଡ଼ିଯିବ ତମର ପନ୍ଦରଶହ ଷୋହଳଶହ ପଡ଼ିଯିବ ତ ଏବେ ପାଞ୍ଚଶହଟଙ୍କା ଖଣ୍ଡେ ଏଡ଼ଭାନ୍ସ ଦେଇଯାଅ ଭାଇ ହଁ ଭାଇ ତମେ ଖୋଜୁଛ ଶୀତରେ ତମ ଗୋଡ଼ କ'ଣ ଚାଲିପାରୁନ ଇଏ ହଉନି ତ ସେମତି ଜୁତା ତ ମୋ ପାଖରେ ନାହିଁ ତ ସିଏ ପନ୍ଦରଶହ ଲାଗିଯିବ ଭାଇ ହଁ ଭାଇ ପାଞ୍ଚଶହ ଟଙ୍କା ଖେ ତମ ପାଖରେ ଯାହା ଅଛି ଏଡ଼ଭାନ୍ସ ଟିକେ ଦେଇଯାଅ ପାଞ୍ଚଶହ ବି ନାହିଁ ତିନଶହ ଚାରଶହ ଯାହା ଅଛି ବି ଦେଇଯାଅ ନହେନେ ମୁଁ କେମତି ଅର୍ଡ଼ର କରିବି ହଉ ଠିକ୍ଅଛି ହଉ ଭାଇ ଚେଷ୍ଟା କରୁଛି ଯଦି ଡାଇରେକ୍ଟ ସେଇଠୁ ଆମର ଲୋକ ଯଦି ଆସିବ ମାଲ ଯଦି ଆସିବ ତାହେନେ ଗୋଟେ ଦିନ ଭିତରେ ହେଇଯିବ ଯଦି ମାଲ ଯଦି ନ ଆସେ ତାହାନେ ଦୁଇଦିନ ଟାଇମ୍ ଲାଗିବ ଭାଇ ଜୁତା କ୍ୱାଲିଟି ଭାଇ କ୍ୱାଲିଟି ଜବରଦସ୍ତ ଆସିବ ଭାଇ ଆ କିନ୍ତୁ ଡିଜାଇନ୍ ସେତେଟା ଆସିବନି କାରଣ ତମେ ପୁରା ଫୁଲ୍ କଭର୍ ଲବ ମାନେ ତ ଜୁତା ସେମିତି ଡିଜାଇନ୍ ସେତେ ଆସିବନି କିନ୍ତୁ ମାଲ କ୍ୱାଲିଟି ପୁରା ଭଲ ଜୁତା ଟିକେ ୱେଟ୍ ହବ ଭାଇ ହାଲୁକା ହବ ନା ଚଳିବ ଭାଇ ବେଶୀ ଭାରି ନୁହେଁ ଚଳିବ ନାହିଁ ଭାଇ ସେମିତି ନା ଭାଇ ଚାରି ପାଞ୍ଚଜଣ କଷ୍ଟମର୍ ନେ ଲେଲେନି ସେମିତି ଜୁତା ଏଇ ବର୍ଷ ଦୁଇଟିଆ ଜୁତା ଆଣିନୁଁ ଦେଲି ନାହିଁ ସେମିତି ଅର୍ଡ଼ର କରି ସେମାନେ କମ୍ ର ତମେ ଥରେ ପିନ୍ଧ ଯାଇକି ଯଦି ପିନ୍ଧିବ ଯଦି ଅଡ଼ୁଆ ହବ ତାହେନେ ରିଟର୍ଣ୍ଣ ଅଛି ସେ ଏତେ ଦାମିକିଆ ଜୁତା ମାନେ ରିଟର୍ଣ୍ଣ ହବ ହଉ ଭାଇ କେମତି କରିବି ଭାଇ ମୋପାଖରେ ଥିଲେ ତ ମୁଁ ଏବେ ଦେଇଦେଇଥାନ୍ତି ଆରେ ବିକିବା ପାଇଁ ବସଛି ମୁଁ ଭାଇ ତ ଏବେ ବି ଥିଲେ ମୋପାଖରେ ଦେଇଦେଇଥାନ୍ତି ନାହିଁ ପୁରୀରୁ ଜିନିଷ ଆସିବ ମାନେ ଟିକେ ଦେଇତେ ବି ଟିକେ ଲେଟ୍ ହବ ନାହିଁ ଭାଇ ସେମତି ଜୁତା ଏସବୁ ଶହେଟଙ୍କା ଚପଲ ଲେଇକି ଭାଇ ଲୁକ ଚଳେଇ ଦଉଛନ୍ତି ଏ ପନ୍ଦରଶହ ଷୋହଳଶହ ସାତଶହ ଆଠଶହର ଲୁକ ବୁଟ ଲେଇ ଲଉଛି ପନ୍ଦରଶହ ଷୋହଳଶହ ଦେଇକି ସେ ଚପଲ କିଏ ଲବ ଖାଲି ବେକାର ପଡ଼ି ରହିବ ଭାଇ ସେଭଳିଆ ଆଜି ହଉ ଠିକ୍ଅଛି ଭାଇ ତମେ ଗୋଟେ ଲିଅ ତାପରେ ଦେଖିବା ଆଉ ଦୁଇ ପିସ୍ ଖଣ୍ଡେ ଆଣିକି ରଖିବା ଆଉ ଦୁଇଦିନି ଭିତରେ ଦେବି ଭାଇ ଆଉ ମୁଁ ସେ ଦୁକାନୀକୁ କଲ କରିକି କହୁଛି ଆଁ ତଥାପି ଭାବୁଛି ତ ପନ୍ଦରଶହ ଲବ ଭାଇ କମିଲେ ତମର ଭଲ ବଢ଼ିନେ ଆଉ ଦବା ପାଇଁ ପଡ଼ିବ ଆଉ ଦୁଇଦିନ ପରେ ଆସ ଭାଇ ଆଜି ହଉଛି ଛଅ ଆଜି ଦୁଇଦିନ ପରେ ଆସ ହଁ ଭାଇ ଦୁକାନ ମୋର ଭାଇ ସକାଳ ଦଶଟାରୁ ରାତି ଦଶଟା ଯାଏ ଖୋଲା ରହୁଛି ଆଉ ମଝିରେ ହଉଛି ଗୋଟେବେଳେ ମୁଁ ଖାଇବା ପାଇଁ ଯାଉଛି ଘରପାଖକୁ ତ ସେ ସମୟରେ ଆସିବନି ନହେନେ ଦଶଟା ଏଗାରଟା ବାରଟା ସମୟରେ ଆସିବ ତ ଖାଇ ସାରିକି ଦୁଟିଆ ତିନିଟିଆ ଚାରଟା ପାଞ୍ଚଟା ଦଶଟା ଯାଏଁ ମୁଁ ଅଛି ହଉ ଠିକ୍ଅଛି ଭାଇ